ଭାରତର ଜଳବାୟୁ ସମାନ୍ ହୋଇଥାଏ ଗରମ୍ ସମୟରେ ଗରମ୍ ହୋଇଥାଏ ଥଣ୍ଡା ସମୟରେ ଥଣ୍ଡା ହୋଇଥାଏ ବର୍ଷା ସମୟରେ ବର୍ଷା ହୋଇଥାଏ ଶୀତ ସମୟରେ ଶୀତ ହୋଇଥାଏ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଯେମିତି ରାଜସ୍ଥାନ୍ରେ ନା ବର୍ଷା ହୁଏ ନା ଥଣ୍ଡା ହୁଏ ସେଠାରେ ସବୁ ସମୟରେ ପ୍ରାୟତଃ ଗରମ ହିଁ ହୋଇଥାଏ ସେଇଠୁ ଦେଖିବାକୁ ଗଲେ ମରୁଭୂମି ଏରିଆ ସେଠାରେ କେବେ ବିି ବର୍ଷା ହୋଇନଥାଏ ସେଥିପାଇଁ ସେଠାର ଜଳବାୟୁ ବହୁତ ଗରମ ଆଉ ଉଷୁମ ହୋଇଥାଏ ଯେମିତିକି ଭାରତର ଜଳବାୟୁ ଥଣ୍ଡା ହୋଇଥାଏ କିନ୍ତୁ ରାଜସ୍ଥାନର ଜଳବାୟୁ ବହୁତ ଗରମ ହୋଇଥାଏ ଯେମିତିକି କାଶ୍ମୀରର ଜଳବାୟୁ ବହୁତ ଥଣ୍ଡା ହୋଇଥାଏ ଆଉ ସେ କାଶ୍ମୀରର ପୁରା ଏରିଆ ବରଫରେ ଢାଙ୍କି ହେଇଥାଏ ସେଥିପାଇଁ ସେଠାରେ ବହୁତ ଥଣ୍ଡା ହୋଇଥାଏ ଯେମିତି ଆମ ମାଲକାନଗିରିରେ ଗରମ ସମୟରେ ବହୁତ ବେଶୀ ଗରମ ହୋଇଥାଏ ସେତେବେଳେ ଜଳବାୟୁ ବହୁତ ଗରମ ହୋଇଥାଏ ଏବଂ ଏଠା ମାଲକାନଗିରିରେ ବେଶୀ ବର୍ଷା ହୁଏ ନାହିଁ କି ବେଶୀ ବେଶୀ ଥଣ୍ଡା ହୁଏ ନାହିଁ କିନ୍ତୁ ଗରମ ସମୟରେ ବେଶୀ ଗରମ ହୋଇଥାଏ ଆଉ ମଧ୍ୟପ୍ରଦେଶରେ ବନ୍ୟା ବି ହେଇଥାଏ ଆଉ ଥଣ୍ଡା ବି ହୋଇଥାଏ ଆଉ ଯେମିତିକି ଆମେ ଜାଣିଛୁ ଏଠାରେ ବର୍ଷା ସମୟରେ ବହୁତ ପ୍ରକାର ଚାଷ କରାଯାଇଥାଏ କିନ୍ତୁ ଗରମ ସମୟରେ ବହୁତ କମ୍ ଚାଷ କରାଯାଇଥାଏ